ଆମ ରୋଷେଇ ଘରେ ବହୁତ ମୂଷା ଓ ଅସରପା ଅଛି ଆମେ ମୂଷାମାନଙ୍କୁ ମାରିବା ପାଇଁ ବଜାରରୁ ଔଷଧ କିଣିଆଣି ମୂଷାମାନଙ୍କୁ କିଛି ଖାଦ୍ୟରେ ମିଶେଇ ଦେଇ ମାରୁଛୁ ଆଉ ମୂଷାମାନଙ୍କ ପାଇଁ ଜାଲି ଆଣି ରଖିଛୁ ମାରିବାକୁ ଚେଷ୍ଟା କରୁଛୁ କିଛି ନିମ ପତ୍ର ନିଆଁ ଶୁଖିଲା ନିମ୍ବ ପତ୍ରରେ ନିଆଁ ଲଗେଇଲେ ମୂଷାମାନେ ଛାଡ଼ିକି ପଳଉଛନ୍ତି ଆଉ ଅସରପାମାନଙ୍କୁ ବି କିଛି ଔଷଧ ଆଣି ସ୍ପ୍ରେ କରି ମାରୁଛୁ କିଛି ଔଷଧ ଚାରି ଚାରି ପାଖରେ ବିଛେଇ ଦେଇ ଆମେ ତାଙ୍କୁ ମାରୁଛୁ ଆଉ କିଛି ନିମ୍ବ ପତର ହେଉ କି କି ପତର ହେଉ ଯାହା ବି କିଛି ପୁଡ଼େଇକି ବି ଘର ଭିତରେ ରଖିକି ବି ଘର କବାଟ ଚାରିପାଖ ବନ୍ଦ କରିକି ବି ରଖିଲେ ବି କିଛି ମୂଷା ହେଉ କି ଅସରପା ହେଉ କି କିଛି ଜିନିଷ ପଳଉଛନ୍ତି